ଭାଇ କିଲୋ କେତେ ହଁ ମୁଁ ପଚାରୁଥିଲି ତ ତାଙ୍କୁ ତ ବାଇଗଣ ଟମାଟ ଭେଣ୍ଡି ପୁଟଳ

ହଁ ମୁଁ ତ ସଦାବେଳେ ନେଉଛି ହଉ ମୋତେ ଟିକେ କମ ରେଟ ଟିକେ କରନ୍ତୁ ମୁଁ ସଦାବେଳେ ନେଉଥିଲି ତ ସେଥିପାଇଁ ବୋଲିକରି ମୁଁ କହୁଥିଲି ଯାହାହେଲେ ଯାହାହେଲେ ବି ଟିକେ ଦେଖ ଟିକେ ଗରିବ ଲୋକ ତ ଆଉ କଣ ଆହୁରି ଭେଣ୍ଡି କିଲୋ କେତେ ଅଛି ଆଉ ମୋତେ କୋଡ଼ିଏ କିଲୋ ଗୋଟେ ଦରକାର ଥିଲା କାକୁଡ଼ି

ହଁ ଗୋଟେ ଦସ କିଲୋ ଦରକାର ମୁଁ ଆସୁଛି ଆଜ୍ଞା ଆପଣ ଙ୍କ ପାଖକୁ ହଁ ହଉ ଆଉ ଟମାଟ

ଯାହେଲେବି ଟିକେ କମ ଟିକେ କର ନାଇମ ଗୋଟେ କୋଡ଼ିଏ କିଲୋ ଦରକାର ଥିଲା ସଦାବେଳେ ନେଇକି ଯାଉଛୁ ନା ଆଳୁ ଦୁଇ ବସ୍ତା ଯିବ କୁଇଣ୍ଟାଲଟେ

କଞ୍ଚା ଲଙ୍କା ହଁ ଲେମ୍ବୁ

ହଁ ହଁ ହଉ ମୁଁ ଯିବି ଯାଇକି ତମ ଠାରୁ ଧରିକି ଆସିବି ଆଉ

ହଁ ରହିଲି ଆଜ୍ଞା ହଁ ନମସ୍କାର